ଭାରତରେ ପରିବେଶ ପ୍ରଦୂଷଣ ହେଉଛି ଯେ ଲୋକମାନେ ଆଜିକା ରେଟ୍ରେ ଯେଉଁଭଳି ଭାବରେ ଜଙ୍ଗଲ ଘରିକା କାଟି ଦଉଛନ୍ତି ଗଛ ବୃତ ସବୁ କାଟିକି ଘର କରୁଛନ୍ତି ଇଣ୍ଡଷ୍ଟ୍ରି କରୁଛନ୍ତି କେ ବିଭିନ୍ନ ପ୍ରକାରର ଦୁନିଆ ଦୁନିଆ ପ୍ରକାରର ଅଫିସ୍ ଘରିକା ବି କରୁଛନ୍ତି ତାକୁ କାଟିକି ଯାହାଦ୍ୱାରା କି ଲୋକଙ୍କୁ ବହୁତ ପ୍ରକାରର ଅସୁବିଧା ସାମ୍ନା କରେଇବାକୁ ପଡ଼େ ଓ ବହୁତ ଲୋକ ଏମିତି ଆଜିକା ରେଟ୍ରେ ବି ଅଛନ୍ତି ଯେଉଁମାନେ କି ଘର ଘର ବୃତ ବି ନାହଁ କିନ୍ତୁ ସେମାନେ ଗଛ ବୁଛକୁ ବି କାଟି ଦଉଛନ୍ତି କି ଘର ବି କରୁନାହାନ୍ତି ସେ ଜାଗାରେ ଖାଲି ଜାଗା ପକାଇ ରଖିଦଉଛନ୍ତି ହଉ ଆଉ ବିଭିନ୍ନ ପ୍ରକାରର ପଲ୍ୟୁସନ୍ ହଉଛି ଯେଉଁ ଆଜିକାଲି ଗାଡ଼ି ମଟରରେ ଯେଉଁ ଯେଉଁ ଲୋକ ପଲ୍ୟୁଟ୍ କରୁଛନ୍ତି ଏନଭାୟାରମେଣ୍ଟକୁ ତାକୁ ତାକୁ ବି ତ ଧୂଆଁ ହେଉଛି ଯାହାଦ୍ୱାରା କି ଲୋକମାନେ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି ଓ ଏଇ ଯେଉଁ ଘର ବାହାରେ ଯେଉଁ ଅଳିଆ ଆବର୍ଜନା ଯେଉଁ ପକାଇକି ରଖୁଛନ୍ତି ତାକୁ ବି ତ ଲୋକମାନେ କେତେ ପ୍ରକାରର ରୋଗରେ ପଡ଼ୁଛନ୍ତି ଯେମିତି କି ଡେଙ୍ଗୁ ମ୍ୟାଲେରିଆ ହଉ ଯାହାଦ୍ୱାରା କି ତାହା ଦ୍ୱାରା ମଶା ବ୍ୟାପୁଛି ଯାହାଦ୍ୱାରା କି ଡେଙ୍ଗୁ ମ୍ୟାଲେରିଆ ହେଉଛି ଆଉ ଜଙ୍ଗଲ କାଟି ଦବା ଦ୍ୱାରା ଲୋକମାନେ ଅକ୍ସିଜେନ୍ ଲେବଲ୍ ବି ଧିରେ ଧିରେ କମିଗଲାଣି ଆଉ ବର୍ଷା ବି କମ୍ ହେଉଛି ଏବେ ଓ ଚାଷ ଜମି ସବୁ କୁ ବି ଫାଟି ଯାଉଛି ଓ ଦୁନିଆ ଚାଷ ଜମି ବି ଧିରେ ଧିରେ ଧିରେ ଧିରେ କାଟିଲେଣି ଓ ତାକୁ ଚାଷ ଜମିରେ ବାରମ୍ବାର ସାର ଦେଉଛନ୍ତି ଯେଉଁ ତାକୁ ତାଦ୍ୱାରା ଚାଷ ଜମି ଭଲ ରହୁନାହିଁ ଓ ଓ ଏଇ ଯେଉଁ ଏଇ ଯେଉଁ ସହରମାନଙ୍କରେ ଯେମିତି କି ଗାଡ଼ି ମଟର ଆଜିକା ରେଟ୍ରେ ଯେଉଁ ଭଳିଆ ହେଲାଣି ସେ ତା'ପରେ ତାକୁ ଲୋକମାନେ ମାନୁ ବି ନାହାନ୍ତି କେମିତି କେମିତି ଚଲାଇବା ପାଇଁ ତାକୁ ସେଇଥିପାଇଁ ବଡ଼ ବଡ଼ ରୋଡ଼୍ କରିବା ପାଇଁ ସିଏ ସାଇଡ଼୍ ଗଛଗୁଡ଼ାକ ବି କାଟି ଦଉଛନ୍ତି ଓ ଏହି ସବୁ ପା ଏହି ସବୁ ପରିବେଶ ପ୍ରଦୂଷଣ କରୁଛନ୍ତି ଆଉ